ହଁ ଆମ ଅଞ୍ଚଳର ବହୁତ୍ ଜିନିଷ୍ ପ୍ରସିଦ୍ଧ ଅଛି ଯେନ୍ଟାକି ଆମ ସମ୍ବଲପୁର୍ର ଏରିଆର ଯେନ୍ଟାକି ମହାନଦୀ ଗୋଟେ ବଡ଼୍ ଅଛି ମହାନଦୀ ଗୋଟେ ବଡ଼୍ ଅଛି ତା'ପରେ ଆମର୍ ଇ ବାର୍ ପାହାଡ଼ ଅଛେ ବାରଟା ବଖରା ଅଛେ ତା'ପରେ ହେନ ଆମର୍ ବହୁତ୍ ପାହାଡ଼୍ମାନେ ଇନ ଅଛେ ପ୍ରସିଦ୍ଧ ହିସାବେ ଅଛେ ବହୁତ୍ ଲୋକ୍ ଯାଉଛନ୍ ଆଉଛନ୍ ଦେଖୁଛନ୍ ବହୁତ୍ ଜିନିଷ୍ ଆମର୍ ଇନ ହେନ୍ତା ଗୋଟେ ପ୍ରସିଦ୍ଧ ଅଛେ ମହାନଦୀ ଗୋଟେ ଯେନ୍ଟା ଆମର୍ ବହୁତ୍ ଏରିଆରୁ ବହୁତ୍ ଚଉଡ଼ାରୁ ଗୋଟେ ମହାନଦୀ ଯାଇଛେ ପୁରୁଣା ମହାନଦୀ ଇତିହାସ୍ରେ ଯେନ୍ଟା ଅଛେ ଆମର୍ ସମ୍ବଲ୍ପୁର୍ର ବହୁତ୍ କିଛି ହେନ୍ତା ଅଛେ ଆମର୍ ବ୍ରିଜ୍ ବଡ଼୍ ବଡ଼୍ ବ୍ରିଜ୍ମାନେ ଅଛେ ଚଉଡ଼ା ହେଇକରି ବ୍ରିଜ୍ ଅଛେ ଆଉ ହେନ୍ତା ଜଲର୍ ଜଲ ର ମାନେ ସାର୍କୁଲେସନ୍ ବି ଭଲ୍ ଅଛେ ଇନ ଆମର୍ ମହା ଡେମ୍ମାନେ ବି ଅଛେ ବହୁତ୍ ଜିନିଷ୍ମାନେ ହେନ୍ତା ଆମର୍ ପ୍ରସିଦ୍ଧ ହିସାବେ ଅଛେ ଯେନ୍ତାକି ସମସ୍ତେ ବହୁତ୍ ଖୁସି ଆନନ୍ଦ୍ରେ ଇତିହାସ୍ ଜିନିଷ୍କେ ଦେଖି ଆଉଚନ୍ ଦେଖିକି ଯାଉଛନ୍ ଆଉ ଇଏ ଆମର୍ ଇ ବାରପହାଡ଼୍ ଯେନ୍ଟାକି ଆମର୍ ବୀର୍ ସୁରେନ୍ଦ୍ର ସାଏ ବ୍ରିଟିଶ୍ ସର୍କାର୍ ହିସାବେ ଯେନ୍ ଯୁଦ୍ଧ କରୁଥିଲେ ସେନ ପୁରା ଲୁଚି କରି ଇଂରେଜ୍ମାନଙ୍କୁ ମାରୁଥିଲେ ସେ ବାର ପାହାଡ଼୍ରେ ସେମାନେ ଲୁଚିଥିଲେ ସେଟା ଗୋଟେ ଇତିହାସ୍ ଆଏ ଆମ ସମ୍ବଲପୁର୍ର ଜାଗା ଭୁଇଁ ବହୁତ୍ ସୁନ୍ଦର୍ ଅଛେ ପୁରୁଣା ହିସାବେ ଇତିହାସ୍ରେ ଯେନ୍ଟା ଅଛି ଏହା ନୂଆ ନୂଆ ହିସାବେ ଆର୍ ଟିକେ ଟିକେ ରୋଡ଼୍ ରାସ୍ତା ବି ବନୁଛେ ଭଲ୍ ହିସାବେ ଅଛେ